ମୁଁ ମୋ ସକାଳ ଜଳିଖିଆରେ ସିମେଇ ସୁଜି ଇଟିଲି ବରା ପକୁଡ଼ି ଏହିସବୁ ପିଠା ମୁଁ ବନେଇଥାଏ ସେମାନଙ୍କ ମଧ୍ୟରୁ ଆମେ ଆଜି ଇଟିଲି କିପରି ଭାବରେ ପ୍ରସ୍ତୁତ ହୁଏ ଜାଣିବା ପ୍ରଥମେ ଇଟିଲି କରିବାକୁ ହେଲେ ବିରିକୁ ରାତିରୁ ଭିଜେଇ ଥାଉ ତାକୁ ସକାଳେ ବିରିକୁ ଧୋଇ ବାଟିଥାଉ ସେଥିରେ ସେଠାରେ ସୋଢା ଲୁଣ ପକେଇ ଆମେ ଇଟିଲି ଛାଞ୍ଚରେ ସେ ଇଟିଲି କୁ ବନେଇଥାଉ ତା ସହିତ ଆମେ ମଟର ଆଳୁ ତରକାରି ମଧ୍ୟ ଖାଇଥାଉ ସେହିପରି ମଟରକୁ ରାତିରେ ଭିଜେଇ ଥାଉ ସକାଳେ ମଟର ଆଳୁ ସିଝେଇ ବିଭିନ୍ନ ମସଲା ତାକୁ ପକେଇ ତରକାରି କରିଥାଉ ଏହା ଇଟିଲି ଆଉ ତରକାରି ଆମେ ମଧ୍ୟ ଜଳଖିଆ ମାଧ୍ୟମରେ ନେଇଥାଉ